ହ୍ୟାଲୋ କ୍ୟାବ୍ ଏଜେନ୍ସି ଆଉ ମି କ୍ୟାବ୍ ଅର୍ଡ଼ର୍ କରିଥିଲି ଆମର ଅସୁବିଧା ଯୋଗୁଁ ଲାଗି ମେ ନି ଯାଇପାର୍ବାର୍ ବେଲେ ମୋର ପଇସା କି ତୁମେ କ୍ୟାବ୍ ମୁଇଁ ତାହାର୍ କେଇ ନେଇ ଯିବାର୍ ବୋଲେ କ୍ୟାବ୍ ମୋତେ ଦରକାର ନାଇନ ହେଲେ ମୋର ପଇସା କି ତମେ ରିଟର୍ଣ୍ଣ କରିଦିଅ ନେଇଲୋ ପେଟିଏମ୍ରେ ପଠାଇ ଦିଅ ନେହିଲେ ଫୋନ ପେ'ରେ ପଠାଇ ଦିଅ ପଇସା କେ ରିଟର୍ଣ୍ଣ କରିଦିଅ ଆଉ ମୁଇଁ କ୍ୟାବ୍ ଆଉ ତା'ହାଲେ କାଇଁ ଯିବାର୍ ନାଇନ ବୋଲି ସେଥିଲାଗି ମତ୍ କ୍ୟାବ୍ ଦରକାର ନାଇନ କି ମୋର ଏକାଉଣ୍ଟରେ ଭି ପଇସା ପଠାଇ ଦେଲେ ଚଲ୍ବା ବୋଇଲେ ମୁଇଁ ତ ନେହି ଯାଆହାତି ବୋଲେ ମୋର କିଆଁ ପଇସାଟା ପଠାଇ ଦେଲେ ଭଲ୍ ହେତା ଯେନ୍ତା କି ମନି ଏକାଉଣ୍ଟକୁ ପଠେଇ ଦେଲେ ଚଳିବ ନ ହେଲେ ଏଇନେ ଫୋନ ପେ'ରେ ପକାଇ ଦେଲେ ଚଲ୍ବ ହେଲେ ପେଟିଏମ୍ରେ ପକାଇ ଦିଅ ଆଉ ଦେଇ ଦିଅ ପଇସା ମୁଇଁ ତ ନେଇ ଯିବାର୍ ନାହିଁ ମୁଁ କାଁ କରିବି ୟା ଦିକେ ବୋଲେ ପଇସା ଦେଇ ଦେବୁ ମୋର କ୍ୟାବ୍ରଟା ରିଟର୍ଣ୍ଣ କରିଦିଅ ଯେନ୍ତା କି ଫୋନ ପେ'ରେ କରିଦେଲେ ଚଲ୍ବା ମୋର ଫୋନ ପେ'ରେ ତୁମେ କରିଦିଅ